ହ୍ୟାଲୋ ଏ ସାହୁ ବାବୁ ଷ୍ଟୋର୍ କହୁନ୍ତି ଏଇ ଯେଉଁ ସ୍କିନ୍ ପାଇଁ ଆଣିଥିଲି ଫେସ୍ ୱାଶ୍ଟାଏ ପତଞ୍ଜଳିର ସେ ଟିକେ କାହିଁ ଖରାପ ପଡ଼ିଲା ସେ କେଉଁ କମ୍ପାନୀର ଦେଇଥିଲେ ସେ ଏମିତି କ'ଣ ଖରାପ ପଡ଼ିଲା ଭଲ ଭଲ କହି ଦେଇଥିଲେ କିନ୍ତୁ ମୁଁ ଆଣିକି ୟୁଜ୍ କଲା ପରେ ସେ ବହୁତ ସ୍କିନ୍ ଖରାପ କରିଦେଇଛିି